ଯେତେବେଲେ ଆମେ ଡ୍ରଇଂ କରିଥାନ୍ତୁ ସେତେବେଲେ ଆମେ ପେନ୍ସିଲ୍ ଆଉ ଡଟ୍ର ଆଉ ସିସାମେଟାବାର୍ ଇସ୍ତେମାଲ୍ କରିଥାଉଁ ଲୋକମାନେ କାହିଁକି ଅତି ଅତି ବହୁତ ହନଡ଼୍ରେଡ଼୍ ପରସେଣ୍ଟ୍ରୁ ହନଡ଼୍ରେଡ଼୍ ପରସେଣ୍ଟ୍ରୁ ସତୁର୍ ପରସେଣ୍ଟ୍ ବହୁତ ଡ୍ରଇଂ ବେକାର୍ କରିଥାନ୍ତି ସେମାନଙ୍କର ଡ୍ରଇଂ ବେକାର୍ ହେବାରୁ ଉପଯୋଗୀ ହେଲା ବହୁତ ସବୁ ପେନସନ ଜାଣିପାରନ୍ତି ନାହିଁ ଆମେ ଏତିି ଡ୍ରଇଂ କରନ୍ତୁ ସେମିତି ଡ୍ରଇଂ କରୁ ଇଆଡ଼େ ସିଆଡ଼େ ଶିସାରେ ଗାର କରିଥାନ୍ତି ଆଉ ଗୋଟିଏ କଥା ସେମାନେ ଗୋଟିଏ ପେନ୍ସିଲ୍ ଦ୍ୱାରା ମେଟି ମୁଟା ଥାନ୍ତି ଆଉ ଗୋଟିଏ କଥା ଯେ ସେମାନେ ହେଲା ଗୋଟିଏ ରଙ୍ଗଏ ଇଆଡ଼ୁ ସେଆଡ଼ୁ ରଙ୍ଗରେ ମାରିଥାନ୍ତି ଆଉ ସେମାନେ ବହୁତ ଫୁଲରେ ଭାବୁଛନ୍ତି ବହୁ ବହୁତ ପକାଉ ଚିପି ଚୁପା କରି ପକେଇଥାନ୍ତି ତା'ପରେ ଆହୁତ ବହୁତ ଗୋଟିଏ ବେକାର କଥା ଯେ ସେମାନେ ବହୁତ ବେକାରି ଥାଆନ୍ତି ସେ ରଙ୍ଗର ଇଆଡ଼େ ସେଆଡ଼େ କହିକିରି ସେମାନେ ବହୁତ ବହୁତ ବେକାର ହେଇଥାନ୍ତି ସେମାନଙ୍କର ଗୋଟିଏ ଗୋଟିଏ ପେନ୍ସିଲ୍ ବହୁତ ବେକାର ଥାନ୍ତି ଲିଭେଇଥାନ୍ତି ସେ ଶିସାରେ ବହୁତ କରିଲେ ବହୁତ ଭଲ ହେଇଥାନ୍ତା ଡଟ୍ ଅଧା ଲୋକ କରିକି ବହୁତ ବେକାର ହେଇଥାନ୍ତି ସେମାନେ ଗୋଟିଏ ପ୍ରକାର ରଙ୍ଗ ଚିତ୍ରଙ୍କନ କରିଥାନ୍ତି ନାହିଁ